ଡ୍ରାଇଭର ଭାଈ ଧନ୍ୟବାଦ ଆପଣ ମୋତେ ଆଣି ମୋ ଜାଗାରେ ଛାଡ଼ି ଦେଇଥିବାରୁ ହେଲେ ଏବେ ମୋ ପାଖରେ ଟଙ୍କା ନାହିଁ ଆପଣଙ୍କ ପାଖରେ ଅନଲାଇନ୍ ସୁବିଧା ଅଛି କି ଯେପରିକି ଫୋନ୍ ପେ' ଗୁଗଲ୍ ପେ' ପେଟିଏମ୍ ଯଦି ଅଛି ତାହେଲେ ଜଣାନ୍ତୁ ମୁଁ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଆପଣଙ୍କର ପଇସା ଅନଲାଇନ୍ ମାଧ୍ୟମରେ ପଠାଇଦେବି